ମାଛ ଧରିବା ବିଷୟରେ ଏମିତି ଅଛି ଗୋଟେ ଦିଇଟା କୌଶଳ ଯୋଉଟାକି ଅନ୍ୟମାନେ ଜାଣିନାହାନ୍ତି ଯେପରିକି ରାତିରେ ହୁଲାବାହି ଯାଆନ୍ତି ରାତିରେ ମାଛମାନେ ଶୋଇଥିବା ସମୟରେ ଲାଇଟ୍ ମାରିବା ଦ୍ୱାରା ସେମାନଙ୍କୁ ଆଖି ଦେଖାଯାଏ ନାହିଁ ଏବଂ ସେମାନେ ଗୋଟେ ଯୋଉଠି ଶୋଇଥାନ୍ତି ସେଠୁ ଆଉ କୁଆଡ଼େ ଯାଇପାରନ୍ତି ନାହିଁ ଯାହାଫଳରେ ଆମକୁ ମାଛ ଧରିବା ସହଜ ହୋଇଥାଏ ଏହି କୌଶଳଟି ସମସ୍ତଙ୍କୁ ଜଣା ନଥାଏ ଏଟା ବହୁତ କମ୍ ଲୋକ ଜାଣିଥାନ୍ତି ଏବଂ ହାତରେ ମାଛ ଧରାଯାଏ ଯେମିତି ଛୋଟ ଛୋଟ ପୋଲ ବନ୍ଧ ଗୁଡ଼ାକ ବନ୍ଧର ଶିଉଳି ଭିତରେ ମାଛ ଶୋଇଥାନ୍ତି ସେତେବେଳେ ଆମେ ହାତରେ ମଧ୍ୟ ଯାଇକି ଧରିଥାଉ ସେହି କୌଶଳ ସମସ୍ତଙ୍କୁ ଜଣ ନଥାଏ ଏତେ କମ୍ ବ୍ୟକ୍ତି ଥାନ୍ତି ଯେଉଁମାନେ କି ଏହିସବୁ କୌଶଳ ପ୍ରୟୋଗ କରି ମାଛ ଧରିଥାନ୍ତି ମାଛ ଧରିବା ଏସବୁ ସହଜ ହୋଇଥାଏ ଆଉ ବ୍ଲାଷ୍ଟିଂ କରିବା ଦ୍ୱାରା ଲାଠି ପକେଇ ଜାଲ ଏସବୁ ଅନ୍ୟ ସମସ୍ତେ ଜାଣିଥାନ୍ତି କିନ୍ତୁ ବିଲ ବାହିବା ହାତରେ ମାଛ ଧରିବା ଏବଂ ବାଲଟି ଖାପିକି ମଧ୍ୟ ମାଛ ଧରାଯାଏ ଏସବୁ ବହୁତ କମ୍ ଲୋକ ଜାଣିଥାନ୍ତି